ମୋ ବାଇକ୍କୁ ଯତ୍ନ ମୁଁ ଭଲ ଭାବରେ ନେଉଛି ଓ ମୋ ବାଇକ୍ ମୁଁ କାହାକୁ ଦେଉନି ଦ୍ୱିତୀୟତଃ ମୁଁ ବାଇକ୍ କାହାକୁ ଦେଉନି କ'ଣ ପାଇଁ ଯେ ମୋ ବାଇକ୍ର ଯତ୍ନ ମୁଁ ବହୁତ ଭଲ ନେଉଛି କାହିଁକି ଯେ ମୁଁ ବାଇକ୍ ଅନ୍ୟ କାହାକୁ ଦେଲେ ସେମାନେ ଯତ୍ନ ରଖିବେନି ସେ ଅନ୍ୟ କାହାକୁ ଅନ୍ୟ କେଉଁ ରାସ୍ତାାରେ ନେଇଯିବ କେଉଁଠି ନେଇଯିବ ଖରାପ ହେଇଯିବ ସେ ମୋତେ କହିପାରିବନି ତ ବାଇକ୍ର ଯତ୍ନ ସେ ନେଇପାରିବ ନାହିଁ ଦ୍ୱିତୀୟତଃ ମୁଁ ଭାବୁଚି ବାଇକ୍ ଚଳାଇବା ବେଳେ ସବୁବେଳେ ଧୀରେ ଧୀରେ ଚଳାଇବା ମିନିମମ୍ ସ୍ପିଡ଼ ଷାଠିଏ ପଚାଶ ଚାଳିଶିରେ ଚଳାଇବା ସେତେବେଲେ ଧକ୍କା ମକ ହୋଇପାରିବ ନାହିଁ ଆଉ ଧକ୍କା ମକ ଯଦି କାହା ସଟେ ହୋଇପାରେ କିମ୍ବା ଆପଣଙ୍କୁ ପଛରେ ଯଦି କିିଏ ଲଗେଇପାରେ ମୋତେ ପଛରେ ଯଦି କିିଏ ଲଗେଇ ପାରେ ତଥାପି ଆମେ ଧୀରେ ପରିବା କିଛି ଏତେ ଦୁର୍ଘାଘଟଣା ଘଟି ପାରିବନାହିଁ ଯଦି ଆମେ ଲମ୍ବା ରାସ୍ତାକୁ ଯିବା ତ ମୁଁ ସବୁବେଳେ କହିବି ଆମର ସେଫ୍ଟି ପାଇଁ ଆମର ସୁରକ୍ଷିତ ଯିବା ପାଇଁ ଆମେ ସବୁବେଳେ ହେଲମେଟ୍ ପିନ୍ଧି ନେବା ଆମର ବେଲ୍ଟ ପ୍ୟାଣ୍ଟ ସବୁ ପିନ୍ଧି ନେବା ଆମର ଡ୍ରାଇଭିଂର ଇ ସବୁ ପିନ୍ଧି ନେବା ତ ସେ ଜାଗାରେ ଯାଇକରି ଆମେ ସତର୍କ ରହିବା ରାସ୍ତା ଦେଖିବା ରାତିରେ ଗାଡ଼ି ଚଲାଇବା ନାହିଁ ଦିନ ମ୍ୟାକ୍ସିମମ୍ ଟାଇମ୍ ଗାଡ଼ି ଚଲାଇବା ଆଉ ମ୍ୟାକ୍ସିମମ୍ ଟାଇମ୍ ରେଷ୍ଟ ନେବା ଯେଉଁ ଯେତିକି ଟାଇମ୍ ଆଉ ବାକି ଟାଇମ୍ ଆମେ ରେଷ୍ଟ ନେଇକରି ସେଇଟା ଇଏ କରିବା ତ ସେ ଟାଇମ୍ରେ ଆମେ ଏଟା ସତର୍କ ହେଲେ ଆମର କିଛି ପ୍ରୋବ୍ଲେମ୍ ହେବ ନାହିଁ ଆଉ କିଛି ଦୁର୍ଘଟଣା ଘଟିି ପାରିବ ନାହିଁ ସେଟା ଆମେ ସତର୍କ ରହିବା